କ'ଣ ସୁଜିତ ଭାଇ ଟ୍ରାଫିକ୍ ଆଉ କେତେବେଲେ ହଟିବ ମୋର ଟିକେ ଏମର୍ଜେନ୍ସି ଥିଲା ତ ମୋର ଗୋଟେ ପେସେଣ୍ଟ ଅଛି ମାଲକଗିରିରେ ମୁଁ ତା ସାଙ୍ଗରେ ଦେଖ ମିଟ୍ କରିକି ଯିବି ଟିକେ ଜଲ୍ଦି କରନ୍ତୁ ଆଉ କୌନସି ସର୍ଟକଟ୍ ରାସ୍ତା ଅଛି କି ସେ ବାଟରେ ଚାଲନ୍ତୁ ନହଲେ ମୋର ଟିକେ ଏମରଜେନ୍ସି ଥିଲା ତ ସେଥିପାଇଁ ମୁଁ ମୋର ଟିକେ ମୁଁ ଟିକେ ଜୟପୁର ଯିବି ଜଲ୍ଦି କରନ୍ତୁ ଟିକେ ମାଲକନଗିରି ହେଇକିରି ଜୟପୁର ଯିବି ଆଉ କୌଣସି ସଟକଟ୍ ରାସ୍ତା ଥିଲେ ସେଇଠି ଚାଲନ୍ତୁ ନହେଲେ ଆପଣ ଅନ୍ୟ କୌଣସି ରାସ୍ତା ଧରନ୍ତୁ ମୋର ଲେଟ୍ ହେଇଯିବ ଏଇଠି ଯିବା ଟ୍ରାଫିକ ବହୁତ ଦେରି ଅଛି ଏବେ ହଟିବା ପାଇଁ ଡ୍ରାଇଭର ଭାଇ ଟିକେ ଜଲ୍ଦି କରନ୍ତୁ ହଉ ଟିକେ ଏମର୍ଜେନ୍ସି ଥିଲା ସର୍ଟକଟ ରାସ୍ତା ଧରନ୍ତୁ ନହଲେ